ସମୁଦ୍ରରେ ମାଛ ଧରିବାକୁ ହେଲେ ନିଜର ବୋଟ୍ ପ୍ରାଇଭେଟ୍ ବୋଟ୍ ହେଉ ବା ଗଭର୍ନମେଣ୍ଟ ବୋଟ୍ ହେଉ ସେକୁ ରେଜିଷ୍ଟ୍ରେସନ କରି ବୁକିଂ କରିବାକୁ ପଡ଼ିଥାଏ ଏବଂ ନିଜ ପାଇଁ ମାଛ ଧରିବା ପାଇଁ ଜାଲ କ୍ୟାରେଟ ଏବଂ ଖାଦ୍ୟ ନିଜର ଖାଦ୍ୟ ପାନୀୟ ଏବଂ ଏସବୁ ଜିନିଷ ଦରକାର କରିଥାଏ ଏବଂ ସେଗୁଡ଼ାକ ଧରିସାରିଲା ପରେ ଟ୍ରାନ୍ସପୋଟିଙ୍ଗ ପାଇଁ ଗାଡ଼ିର ଆବଶ୍ୟକ ହୋଇଥାଏ ସେଥିପାଇଁ କି ତୁମେ ପ୍ରସ୍ତୁତ ରହିବା ଦରକାର ତା'ପରେ ଜିନିଷ ହେଲା ସେସବୁ ଆଣିକି ମାର୍କେଟରେ ବିକିବା ପାଇଁ ମଧ୍ୟ ତା ଟ୍ରାନ୍ସପୋର୍ଟ ଦରକାର ବା ଗାଡ଼ିର ସୁବିଧା କରିବା ଦରକାର ଏବଂ ପାଖରେ ଆମର ଅଛି କ'ଣ ଜଟଣୀ ମାର୍କେଟ ଗୋଟିଏ ହେଲା ବଡ଼ ମାଛ ବଜାର ହେଉଛି ଜଟଣୀ ମାର୍କେଟ ଆମ ନିୟନ୍ତ୍ରିତ ବଜାର ଅଛି ଏଠି ଜଟଣୀ ପାଖରେ ସେହିଟା ଗୋଟିଏ ବଡ଼ ମାଛ ବଜାର ଖୋର୍ଦ୍ଧାରେ ମଧ୍ୟ ମାଛ ବଜାର ତାପଙ୍ଗରେ ମଧ୍ୟ ମାଛ ବଜାର ଏହି ଆମର ଖଣ୍ଡଗିରିରେ ମଧ୍ୟ ମାଛ ବଜାର ଆମର ଏଠି ଆମର ବାଇ ପାସ୍ ଛକ ଖୋର୍ଦ୍ଧା ବାଇ ପାସ୍ ଛକରେ ମଧ୍ୟ ମାଛର ବଜାର ତଳକତା ଛକରେ ମଧ୍ୟ ମାଛର ବଜାର ଅଛି ବହୁତ ଚାହିଦା ଅଛି